ହଁ ମୁଁ କହିପାରିବି ଦଶ ରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଅଠାଅଶୀ ଆଠ ହଜାର ଆଠଶହ ଅଠାଅଶୀ ନଅ ହଜାର ନଅ ଶହ ଅଠାଅଶୀ ଦଶହଜାର ପନ୍ଦର କୋଡ଼ିଏ ହଜାର ପଚିଶି